ଯେତେବେଳେ ଆମ ଶରୀର ଦୁର୍ବଳ ହୋଇଯାଇଥାଏ ସେତେବେଳେ ଆମକୁ ଦିନ ତମାମ୍ ପାଣି ପିଇବାକୁ ପଡ଼େ ସେ ପଇଡ଼ ପାଣି ହେଉ କି ଗ୍ଲୁକୋଜ୍ ପାଣି ହେଉ ଏ ଅନ୍ୟ କିଛି ପାଣି ଲେମ୍ବୁପାଣି ହେଉ ଏହିପରି ଆମକୁ ପାଣି ପିଇବାକୁ ପଡ଼ିଥାଏ